ହଁ ହ୍ୟାଲୋ ହଁ ହଁ କୁହନ୍ତୁ ଆଜ୍ଞା ହଁ ଆଜ୍ଞା ଯିବି କେଉଁ ଜାଗାରୁ କହୁଥିଲେ ହଁ ଆଜ୍ଞା ଠିକ୍ ଅଛି ହଁ କୁହନ୍ତୁ ଆଜ୍ଞା

ଆଜ୍ଞା ହଁ ଯିବି ଆଜ୍ଞା ଆପଣ ଆଜ୍ଞା ଆପଣ କ'ଣ ବିଚ୍ରେ ଉଠାଇବେ ନା କେଉଁ ପାହାଡ଼ରେ ଉଠାଇବେ ନା କେଉଁ ଗାର୍ଡ଼େନରେ ଉଠାଇବେ କେଉଁଠି ଆପଣ ଉଠାଇବେ ଆମେ ସେଇ ହିସାବରେ ଆପଣଙ୍କୁ କହିବୁ ଆଇଡ଼ିଆ କିଛି କିଛି ଆପଣଙ୍କୁ କହିପାରିବୁ ଆପଣ କେଉଁଠି ଉଠାଇବେ ବିଚ୍ରେ ନା ପାହାଡ଼ରେ ନା କେଉଁଠି ନା ସବୁ ଜାଗାରେ ଉଠାଇବେ ହଁ ହଁ ଆପଣ ଯଦି ଆପଣ ଯଦି ପ୍ରି ୱେଡ଼ିଂ ପାଇଁ କହୁଛନ୍ତି ତ ଆପଣ ଆମକୁ ମୋତେ ଗାଡ଼ି ଆପଣ ପଠାଇ ପାରିବେ ଯିବା ପାଇଁ

ହଁ ହଁ ଡ୍ରେସ୍ ଡ୍ରେସ୍ କୋଡ଼୍ ଆଜ୍ଞା ଟିକେ ଅଧିକ ରେଟ୍ ଆସିବ ତା'ହେଲେ ଆପଣଙ୍କୁ ଆପଣଙ୍କର ଗୋଟେ ଦିନକୁ ଆସିଯିବ କୋଡ଼ିଏ ହଜାର ପଚିଶ ହଜାର ଭଳିଆ ଆସିଯିବ ହଁ ଆଜ୍ଞା ଠିକ୍ ଅଛି ଆପଣ ଯଦି ଚାହିଁବେ କରିବେ ଯଦି କହିବେ ମୁଁ ମୁଁ ଆପଣଙ୍କୁ ଭଲ ରେଟ୍ କହିବି ଆପଣ କେତେ ତାରିଖ କରିବାର ଅଛି କି ଆଜ୍ଞା ଠିକ୍ ଅଛି ତା'ହେଲେ ଆପଣ କିଛି ଆଡ଼ଭାନ୍ସ ଦେଇ ପାରିବେ ଧରନ୍ତୁ ପାଞ୍ଚ ହଜାର ଟଙ୍କା ଦେବେ ଆଡ଼ଭାନ୍ସ ଯେପରି ଆମେ ଆପଣଙ୍କ କାମଟା ରଖିଲୁ ଆଉ ଅଲଗା ଲୋକ କାହା କାମ ନେବୁନି ଆମେ ତ ଅଲଗା ଲୋକ ବି ବୁକିଂ ପାଇଁ ଫୋନ୍ କରୁଛନ୍ତିନା ସେଥିପାଇଁ ଆମେ ଆଡ଼ଭାନ୍ସଟା ଆଗୁଆ କହି ଦେଉଛୁ ଆପଣଙ୍କୁ ହଁ ଆଜ୍ଞା ଆପଣଙ୍କ ସାଇଜ୍ର ମୋର ଚିହ୍ନା ପରିଚୟ ଗୋଟେ ଦୋକାନ ଅଛି ସେ ଭଡ଼ାରେ ଦେଇ ପାରିବ ଆପଣଙ୍କୁ ହଁ ହଁ ଆଜ୍ଞା ସବୁ ଦେଇ ପାରିବେ ଆପଣ ଆପଣଙ୍କର ଏଇ ଯେଉଁ ଫଟୋ ସୁଟ୍ ପାଇଁକା ଆପଣ ଚିଲିକା ବିଚ୍ ଯାଇ ପାରିବେ ଆମର ଜଣେ ମେକଅପ୍ ଆର୍ଟିଷ୍ଟ ଅଛନ୍ତି ତାଙ୍କୁ ଆମେ ସାଥିରେ ନହେଲେ ନେଇକି ଯିବା ସିଏ ଆପଣଙ୍କର ମେକଅପ୍ର ସବୁ ସାମାନ ଆପଣଙ୍କର କରିଦେବେ ସିଏ ଆପଣ ଗୋଟେ କାମ କରନ୍ତୁ ତା'ହେଲେ ମୋତେ ଆଡ଼ଭାନ୍ସ ପଠାଇ ଦିଅନ୍ତୁ କିଛି ମୁଁ ଆପଣଙ୍କର ସବୁ ଆରେଞ୍ଜମେଣ୍ଟ କରି ଦେଉଛି କେମିତି କ'ଣ ଯିବେ କେମିତି କ'ଣ ନାହିଁ ଆପଣ ଖାଲି ଗାଡ଼ି ବ୍ୟବସ୍ଥା କରି ଦିଅନ୍ତୁ ମୁଁ ଭଲ ଭଲ ଜାଗା ନେଇକି ଆପଣଙ୍କର ଫଟୋ ସୁଟ୍ କରିଦେବି ଆପଣ ପାଞ୍ଚ ହଜାର ଟଙ୍କା କରି ଦିଅନ୍ତୁ ଅନଲାଇନରେ ପେମେଣ୍ଟ ଫୋନ୍ ପେରେ କରିଦିଅନ୍ତୁ ଆଜ୍ଞା ପାଞ୍ଚ ହଜାର ଟଙ୍କା ମୋ ନାଁ ଆସିବ ଅସିମ ରାଜ୍ ଆଜ୍ଞା ଆଜ୍ଞା ସେଇ ନମ୍ବରରେ ଆପଣ ପଠାନ୍ତୁ ମୁଁ ସବୁ ପ୍ଲାନ୍ କେମତି କ'ଣ କରିବା କ'ଣ ନାଇଁ ମୁଁ ଆପଣଙ୍କୁ ସେଇଟା ଆଉ ପରେ କହିଦେବି ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା ଆଜ୍ଞା ରଖିଲି ଆଜ୍ଞା ନମସ୍କାର